ବିଶ୍ୱର ସବୁଠାରୁ ବଡ଼ ସହର ହେଉଛି ଦୁବାଇ ମୋ ଜୀବନରେ ଏହି ଦୁବାଇ ସହରକୁ ବୁଲିବାକୁ ଯିବାକୁ ଭାରି ଇଛା ଅଛି କାରଣ ସେ ସହରରେ ବହୁତ ବଡ଼ ବଡ଼ କୋଠା ବିଭିନ୍ନ ତେଲ କମ୍ପାନି ଦେଖିବାକୁ ମିଳିଥାଏ ସେଠାରେ ମୁଖ୍ୟ ଆକର୍ଷଣ ବଡ଼ ବଡ଼ କୋଠା ତେଣୁ ଏହି କୋଠା ଗୁଡ଼ିକୁ ଦେଖିବା ପାଇଁ ଭଲ ଲାଗେ ସେଥିପାଇଁ ସେଠାକୁ ଯିବାକୁ ମୁଁ ପସନ୍ଦ କରେ